ବର୍ଷ ବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପ ବିକଶିତ ହେବାକୁ ଲାଗିଛି ଏବଂ ଦେଶରେ କେତୋଟି ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମ ଗୁଡ଼ିକ ହେଲା ସର୍ବପ୍ରଥମେ ମୁଭିଜ୍ ବା ସିନେମା ବା ଚଳଚ୍ଚିତ୍ର ଏବଂ ଦ୍ଵିତୀୟରେ ଗଣମାଧ୍ୟମ ଏହାଦ୍ୱାରା ଲୋକମାନେ ନିଜକୁ ମନୋରଞ୍ଜନ ରଖିଥାନ୍ତି ଏବଂ ପ୍ରାୟ ସମୟରେ ଲୋକମାନେ ଏହାକୁ ଟିଭିରୁ ସିଧାପ୍ରସାରଣ ମଧ୍ୟ ଦେଖିଥାନ୍ତି ଏହାଦ୍ୱାରା ଲୋକମାନେ ନିଜକୁ ମନୋରଞ୍ଜନ ମନେ କରିଥାନ୍ତି ଏହି ମନୋରଞ୍ଜନର ମାଧ୍ୟମ ଗୁଡ଼ିକ ପ୍ରାୟତଃ ଅତ୍ୟନ୍ତ ଆନନ୍ଦମୟ ଦେଇଥାଏ ଏବଂ ପ୍ରାୟ ଲୋକ ମନୋରଞ୍ଜନରେ ବା ଟିଭିରେ ସବୁ ସିରିଏଲ୍ ଖବର ଏବଂ କୌଣସି ପ୍ରକାର ରିଆଲିଟି ସୋ ଏଗୁଡ଼ାକ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି